ଆମର୍ ବଡ଼ଗଡ଼୍ ଜିଲ୍ଲାରେ ତ ଏହା ଜାଗା ବସାର୍ ବହୁତ୍ ରେଟ୍ ଅଛି ଆଉ ବହୁତ୍ ରେଟ୍ ଅଛି ଆଉ ଯେନ୍ ସରକାରୀ ଜାଗା ଗଲେ ସରକାର୍ ଦେଉଛି ତାମାନେ ତହସିଲଦାର୍ ନ ଆମେ ପକଉଛୁଁ ଫର୍ମ କି ଅବା କଲେକ୍ଟର୍ ନ ବି ପକାଇଲେ ସେମାନେ ଜାଗା ଦେଉଛନ୍ ଆର୍ ଘର୍ ଦ୍ଵାର୍ ବନେଇ ଦେଉଛନ୍ ଆଉ ଯୋଉମାନେ ଘିନି ପାରୁଚନ୍ ଗାଁରେ ଡ଼ୁଲି ମାନେ ଅଛି ସେ ଡ଼ୁଲି ମାନଙ୍କେ ଜାଗା ଘିନି ପରୁଛନ୍ ଆରୁ ସରକାର୍ ଦେଉଛି ଘର୍ ବନେଇ ବି ପାରୁଛନ୍ ବେଲେ ଆମେ ବି ଘିନିଛୁ ସେନ ଜାଗା ଆରେ ଆମେ ବି ବନେଇଛୁଁ ବେଲେ ସମସ୍ତେ ଘିନୁଛନ୍ ଆମର୍ ଆଖର୍ ପାଖର୍ ଲୋକ୍ ବି ସମସ୍ତେ ଗାଁରେ ପାଖେ ଡ଼ୁଲିଟେ ଅଛି ଯେ ସମସ୍ତେ ଘିନିଛନ୍ ଆରୁ ବଡ଼ଗଡ଼୍ ଜିଲ୍ଲାରେ ତ କେହିବି ଏନ୍ତା ଅସୁବିଧା ହବା ନାଇଁନ ସମସ୍ତଙ୍କର୍ ଘର ଦ୍ଵାର ଅଛେ ସମସ୍ତେ ଜାଗା ବସା ଘିନି କରି ଆସିନି ରହୁଛନ୍ ଆରୁ ଗାଁ ସହର୍ ସବୁ ଆମର୍ ଲାଗି ଗଲାନ ଘର ଦ୍ଵାର ସବୁ ଆଡ଼େ ବନା ହୋଇଛେ ଗା ସହର ସବୁ ଲାଗି ଗଲାନ ଆରୁ ଜାଗା ବସା ବି ସମସ୍ତେ ଘିନି ପାର୍ ଲେନ ଆର୍ କିଛି ଅସୁବିଧା ସୁ ନାଇଁନ